ମୁଁ ଚାରିଦିନ ତଳେ ଗୋଟିଏ କୁର୍ତ୍ତି ଆଣିଥିଲି ଯେଉଁଟା କି ଗୋଲାପି ରଙ୍ଗର ଥିଲା ଆଉ ସେହିଥିରେ ବି କିଛି ପଥର ବି ବସିଥିଲା ବିଭିନ୍ନ ପ୍ରକାରର ପଥର ବସିଥିଲା ସେଇ କଳା ତାର ରଙ୍ଗଟା ବି ବହୁତ ଭଲ ଆସୁଥିଲା ସେଇଟା ମୁଁ ପିନ୍ଧିଲେ ମୋ ସାଙ୍ଗମାନେ ବି କହୁଥିଲେ ଭଲ ଲାଗୁଛି କେଉଁଠୁ ଆଣିଛ ସମସ୍ତେ ପଚାରୁଥିଲେ ସେହି ପୋଷାକକୁ ମୁଁ ମନ୍ଦିର କାର୍ଯ୍ୟରେ ସଂସ୍କୃତିକ କାର୍ଯ୍ୟରେ ସବୁ ଜାଗାରେ ପିନ୍ଧିକି ବି ଯାଇପାରିବି ତାର ମାନେ ସବୁ ତାର ଗୁଣଟା ମାନେ ଭଲ ଲାଗିଲା ଡ୍ରେସଟା ସବୁ କିଛି ଭଲ ଥିଲା